ହଉ କିଏ କହୁଥିଲେ ହଁ କୁହନ୍ତୁ ହଁ ହଁ କ'ଣ ଅସୁବିଧା ହେଲା କହନ୍ତୁ ଓ ପିଲାର ଦେହ ଖରାପ ଅଛି କି ଓ ଆଜି ଏକ୍ଜାମ୍ଟା ପାଖେଇ ଆସିଲାଣି ତ ସେଥିପାଇଁ କହୁଛି ହଉ ଗୋଟେ କାମ କରିବ ତୁମେ ତୁମେ କାଲି ସ୍କୁଲ୍କୁ ଆସ

ହଉ କିଛି ଅସୁବିଧା ନାଇଁ ପିଲାର ଏବେ ଦେହ ଖରାପ ଅଛି ପିଲାକୁ ପହିଲା ପ୍ରଥମେ ଦେଖନ୍ତୁ ତା'ପରେ ଆସିକି ୟେ କରିଦେବା

ହ ହଉ ଚଲିବ ଚଳିବ ଚଲିବ କିନ୍ତୁ

ହଁ ଆଜ୍ଞା ହେବ ହେବ

ନାଇଁ ନାଇଁ ସେମିତି କିଛି ନାଇଁ ହଉ ହଉ ଠିକ୍ ଅଛି